ଆମ ବଗିଚାରେ ବାଡ଼ି ମାନଙ୍କରେ ଆଉ ଅନ୍ୟାନ୍ୟ ଉଦ୍ଭିଦ ଗୁଡ଼ା ହେଇଛି ସେଇଟା ହେଉଛି କେମିତି ବଢ଼େ କାରଣ ବର୍ଷା ଫର୍ଷା ପାଣି ପଡ଼ିକି ବଢ଼େ ଆଉ ଅନାବନା ଘାସ ଗୁରା ସେଇରା ସବୁ ଅଦରକାରୀ କିଛି ଦରକାର ହୁଏନି ସେଇଥିପାଇଁ ଆମେ ତାକୁ ଉପାଡ଼ି ଦେବାଟା ହିଁ ଠିକ୍ ସେଇ ଉଦ୍ଭିଦ ଗୁରା ରହିକି ଘାସ ଗଛ ମାନେ ଯେଉଁ ବିମ୍ ହଉ ଝୁଡ଼ଙ୍ଗ ଗଛ ହଉ ଯାହା ବି ଲଗା ହେଲେ ସେଇ ଗଛ ରହିଲେ ସେଇ ଗଛ ନଷ୍ଟ ତା କରକୁ କରକୁ ମାଡ଼ିକି ବଢ଼ି ଯାଏ ତାକୁ ଉପାଡ଼ି ଦେଲେ ପୁରା ଭଲ ହେଇଥାଏ ତାକୁ ଉପାଡ଼ିବାଟା ହିଁ ଠିକ୍ ସବୁ ବର୍ଷା ପାଣି ସାର ଫାର ଦେବାରୁ ସେଇରା ବଢ଼ିଥାଏ ବଢ଼ିବା ଫଳରେ ଅଲଗା ନୂଆ ଗଛ ଗୁଡ଼ିକ ଏତେ ମାନେ ଠିକ୍ ସେ ବଢ଼ି ପାରେନି ବଗିଚା ଅସୁନ୍ଦର ଦିଶେ ତାକୁ ସଫା କରିବାଟା ହିଁ ନିତ୍ୟାନ୍ତ ଆବଶ୍ୟକ ଗଛ ଗୁଡ଼ାକ ଭଲ ନହେଲେ ନହେଲେ ଭଲ ମାନେ ଯତ୍ନ ନ ନେଲେ ସିଏ ଅସଜଡ଼ା ହେଇ ଯାଆନ୍ତି ଗଛ ଗୁରାକ ପାଣି ଦେଲା ବେଳେ ଅସୁବିଧା ହେବ ସେଇଥିପାଇଁ ତାକୁ ପରିସ୍କାର ଖୁସାଇ ଖୁସା କି ରଖିବାଟା ହିଁ ଠିକ୍ ତା କର ଅନାବନା ଘାସ କାନିସିରି ଏସବୁ ସବୁ ବାଛି ଦେଇକି ପରିସ୍କାର କରିଦେଲେ ସେ ସବୁ ଠିକ୍ ସେ ବଢ଼ିବ ଠିକ୍ ସେ ବଢ଼ିବା ଫଳରେ ତାକୁ ଯତ୍ନ ନେଇ ନେଲେ ଠିକ୍ ସେ ମାନେ ଆମେ ତୋଳିବା ତୋଳିକି ଖାଇବା କୁ ଠିକ୍ ହୁଏ ସେଥିରେ ସବୁ ଗଛ ଫଛ ଗୁଡ଼ିକ ସଜାଡ଼ି ରଖିକି ସାଇଜ ଯତ୍ନ କଲେ ରତ୍ନ ମିଳେ ସେଥିପାଇଁ ସଜାଡ଼ି କି ରଖିବା ନିହାତି ନିତ୍ୟାନ୍ତ ଆବଶ୍ୟକ ଗଛ ଗୁରାକ ଅନାବନା ଗଛ ରହିବା ବି ବାଡ଼ି ମାନଙ୍କରେ ଭଲ ନୁହେଁ